ଥଣ୍ଡା ଦିନ୍ ହେଲା କେ ମୁଇଁ ତ ଜ୍ୟାକେଟ୍ ଗୋଟେ କିଣିବି ବୋଲି ଭାବିନି ଥଣ୍ଡା ବି ଲାଗୁଥିଲା ତା'ପରେ ମୁଇଁ ଆମର ରାନୁ ବାଲିପଡ଼ା ବୋଲି ଜାଗା ଅଛି ସେନ୍ତା ଗନି ଆମର୍ ଆଦିତ୍ୟ ଗାରମେଣ୍ଟସ୍ ବୋଲି କରି ଅଛି ତା ନେ କି ଗଲି ତା'ପରେ ସେ ଜ୍ୟାକେଟ୍ ଗୋଟେ ଦେଖା ଭାଇ ବୋଲି କହିଲାରେ ସେ ଦେଖାଇଲା ବହୁ ଜ୍ୟାକେଟ୍ ଦେଖାଇଲା ଯେ ସେ ଭିତରୁ ଗୋଟେ ଜ୍ୟାକେଟ୍ ପସନ୍ଦ ହେଲା ଯେଉଁଟା କି ପୁମା କମ୍ପାନୀଟା ଥିଲା ତା'ପରେ କହିଲି ଏଇଟା କେତେ ଭାଇ ବୋଲି କହିଲାରୁ ସେ କହିଲା ଏଇଟା ତିନି ହଜାର ପଇଁତିରିଶିଶହ ପଡ଼ି ଯିବ ଦାଦା ବୋଲି କହିଲା ମୁଁ କହିଲି ତାକୁ ଭଲ କିନା ଟିକେ ରେଟ୍ ଫେଟ୍ ଟିକେ ଲଗା ଆରୁ ମଇଁ ତ ନେବାର୍ ଅଛି ଶୀତ ଦିନ ହେଲା ନା ଆରୁ ଜ୍ୟାକେଟ୍ ତ ନିହାତି ଦରକାର ଅଛି ବୋଲି କହିଲି ତା'ପରେ ସେ ମୋତେ କହିଲା କିଁ ଦେଖ ତୁମ ହିସାବରେ ଆମ ତ ଡିସ୍କାଉଣ୍ଟ ଅଛି ଦୁଇ ତିନ୍ ପରସେଣ୍ଟ୍ ତମର ଡିସ୍କାଉଣ୍ଟ୍ ଦେଇଁ ଦବୁଁ ତା'ପରେ ସେ ମୋତେ ଏଇଟା କରି କରି ମୁଁ ଲାଷ୍ଟ କେ ପଚିଶିଶହ ଧରିକି ପଲେଇ ଆସିଲି ଆର୍ ପିନ୍ଧିଲା କେ ମୋତେ ଭଲ୍ ଲାଗୁଛି ବଢ଼ିଆ ଗରମ ବି ଦଉଛି ଆର୍ ସେ ଦିନ୍ଟା ପୁରା କାମ ଦଉଛି ଆରୁ ମୁଁ ସାଟିସ୍ଫାଏ ଅଛନ୍ ଯେ ସେ ଜ୍ୟାକେଟ୍ ଆଣିଲି